ହ୍ୟାଲୋ ଟିନା ତୁମ ଘର ପାଖରେ ଯେଉଁ ଓଲା ଗାଡ଼ି ଚାଲିଛି ସେମାନେ କେତେ ଟଙ୍କା ନେଉଛନ୍ତି ମୁଁ ଟିକିଏ ପୁରୀ ଯିବାର ଥିଲା ମୁଁ ସେ ଗାଡ଼ିରେ ଯାଇଥାନ୍ତି ସେମାନେ କିଲୋମିଟର ପିଛା କେତେ ଟଙ୍କା ନେଉଛନ୍ତି ଟିକିଏ ବୁଝିକି କହିବୁ ଡିଟେଲେସ୍ ତାଙ୍କ ବିଷୟରେ ବୁଝିକି ମୋତେ ଜଣେଇବୁ କେତେ ଟଙ୍କା ନେବେ ସେମାନେ ଠିକ୍ରେ ସେବା ଦେବେ କି ନାହିଁ ସେହି ବିଷୟରେ ବୁଝିକି କହିବୁ ମୁଁ ଯିବି